ହଁ ହଁ କୁହନ୍ତୁ

ହୁଁ ହୁଁ ମୋ ପାଖରେ ତ ମୋ ଦୋକାନରେ ସମସ୍ତ ଜିନିଷ ଷ୍ଟେସନାରୀ ଜିନିଷ ସବୁ ଅଛି କିଛି ଅସୁବିଧା ନାହିଁ ଯାହା ତୁମେ ହଁ ଯାହା ହୋଲସେଲ୍ ରେଟ୍ରେ ମୁଁ ତୁମ

ହେଉ ଆସ ନେବ ଆଉ ତୁମକୁ ଟିକିଲି ରେଟ୍ ବହୁତ ଶସ୍ତାରେ ମୁଁ କରିଦେବି ଯାହାବି ହେଲେ ତୁମକୁ ଫିଫ୍ଟି ପରସେଣ୍ଟ୍ ଭଳିଆ ମିଳିବ ଆଉ ତୁମକୁ ଆଉ ଲାଭଟା ତୁମେ ଫିଫ୍ଟି ପରସେଣ୍ଟ୍ ପଚାଶ ପରସେଣ୍ଟ୍ ତୁମେ ପାଇବ ହଁ ତୁମକୁ ପଚାଶ ଟଙ୍କା କି ଦେଲେ ତୁମେ ଶହେଦଶ ଟଙ୍କା ଶହେ ଟଙ୍କା ବିକିବେ ବୁଝିଲେ ସେଥିରେ କିଛି ଅସୁବିଧା ନାହିଁ ହଁ ହଁ ହଁ ହଁ ସବୁପ୍ରକାର ଜିନିଷ ଅଛି ଅଛି ହଁ ଅଛି ଗୋଡ଼ ମୁଦି ଅଛି ସବୁ ପ୍ରକାର ଜିନିଷ ଅଛି ନଖପାଲିସ ଅଛି ଟିକିଲି ଅଛି ହୁଁ ହୁଁ ହୁଁ ସବୁ ଆସିବେ ତୁମକୁ ଆସ ଆସ ତୁମକୁ ଦିଆଯିବ ସବୁ ବଡ଼ିଲୋସନ୍ କ୍ରିମ୍ ହୁଁ ହୁଁ ହୁଁ ସବୁ ଅଛି ସବୁ ଅଛି

ହଁ ସବୁ ଜିନିଷ ଅଛି ନେଇକି ଯିବେ ଆଉ କିଛି ଅସୁବିଧା ନାହିଁ ତୁମେ ହିସାବ ପାଇଲେ ପୂରା ଆମର ପୁଣି ବେପାରଟା ଚାଲିବ କେମିତି କ'ଣ ଆମେ ପୁଣି ହୋଲସେଲ୍ ପଇସା ଖର୍ଚ୍ଚ ହେଉଛି ଉଁ ତୁମେ ନେଇକି ଗଲେ ପୁଣି ଅଲଗା କଷ୍ଟମର୍ ଆସିବେ ନା

ନିଶ୍ଚିନ୍ତ ପାଇବେ କିଛି ଅସୁବିଧା ନାହିଁ ତୁମକୁ ବହୁତ କନ୍ସେସନ୍ରେ ଦିଆଯିବ ତୁମେ ଯାହାବି ହେଲେ ଯା ଚାହିଁବେ ତୁମେ ଲାଭବାନ ହେବେ

ହୁଁ କିଛି କିଛି ଅସୁବିଧା ନାହିଁ ତୁମେ ଆସ ଆସ ତମକୁ ରେଟ୍ଟା ହୋଲସେଲ୍ ପ୍ରାଇସ୍ରେ ରେଟ୍ ଲାଗିବ ଆଉ କିଛି ଅସୁବିଧା ନାହିଁ ତୁମେ ଆସି ନେଇଯାଅ ହେଲା ହଁ ତୁମକୁ ବହୁତ କମ୍ ରେଟ୍ରେ ଦେବି କମ୍ ରେଟ୍ରେ ବା ପଇସା ପଛ ହଁ ହଁ ହଁ ଓଡ଼ିଶାରେ ତ ବହୁତ ଗରିବ ଅଛନ୍ତି ନା ହେଲା ବହୁତ

ହଁ ହଁ ହେଉ ହେଉ ଆସ ହଁ ହଁ ଠିକ ଅଛି ଆସ ଆସ